ଭବିଷ୍ୟତରେ ମୁଁ ମୋର ଗୋଟେ ଇଚ୍ଛା ହେଉଛି ମୁଁ ଗୋଟେ କୁକୁଡ଼ା ଫାର୍ମ ଖୋଲିବି କୁକୁଡ଼ା ଫାର୍ମ ଖୋଲିବି କୁକୁଡ଼ା କୁକୁଡ଼ା ମୁଁ ବିକି କୁକୁଡ଼ା ପାଳିବି ସେଇଟା ଖୁଆାଇ ପିଆଇକି ତାକୁ ବଡ଼ କରିବି ଯେମିତିକି ଅଣ୍ଡା ଦେବ ସେଟା ମୁଁ ବିକିଲେ କିଛି ଟଙ୍କା ରୋଜଗାର ହେବ ଆଉ ସେଟା ଫାର୍ମ ଗୋଟିଏ ଖୋଲିବି ତା ଆହୁରି ସେଇଟା ଫାର୍ମ ଗୋଟେ ଖୋଲି ଗୋଟେ ବ୍ୟବସାୟ ଗୋଟେ ବ୍ୟବସାୟ କରିବିି ସେଇଟା